ମୁଁ ହିନ୍ଦୀ ଚଳଚ୍ଚିତ୍ରର ଅନୁଷ୍କା ଶର୍ମାଙ୍କୁ ଭେଟିବାକୁ ଚାହୁଁଛି କାରଣ ସିଏ ମୋର ପ୍ରିୟ ଅଭିନେତ୍ରୀ ଅଟନ୍ତି ତାଙ୍କର ପ୍ରତିଟି ଚଳଚ୍ଚିତ୍ର ଦେଖିବାକୁ ମୋତେ ଭଲ ଲାଗେ ସେ ଯେଉଁ ଅଭିନୟ କରିଥାନ୍ତି ସେ ଅଭିନୟରେ ଏକ ଜୀବନ୍ତ ଉଦାହରଣ ଥାଏ ମୁଁ ତାଙ୍କୁ ଯେବେ ଭେଟିବି ସେ ଏପରି ଅଭିନୟ କେଉଁଠାରୁ ଶିଖିଲେ ସେ ବିଷୟରେ ପଚାରିକି ବୁଝିବି କାହିଁକି ନା ମୋତେ ସେମିତିକା ଅଭିନୟ ଶିଖିବାର ଅଛି